ହ୍ୟାଲୋ କ'ଣ ଗାଡ଼ି ଏଜେନ୍ସିରୁ କହୁଛନ୍ତି ତ ହଁ ହଁ ମୁଁ ଶୁଭଶ୍ରୀ ଦିଗାଲ କହୁଥିଲି ଆମର ଠିକଣା ହେଉଛି ପିରିକୁଡ଼ି ଆମେ ସାଙ୍ଗମାନଙ୍କ ସହିତ ଦାରିଙ୍ଗବାଡ଼ି ପଟେ ବୁଲିଯିବା ପାଇଁ ବାହାରିଛୁ ତ ଆପଣଙ୍କ ଗାଡ଼ି କ'ଣ ଫାଙ୍କା ଅଛି କି ଓହୋ ନାଁ ନାଁ ଆମର ତିରିଶରେ ଯିବାର ଅଛି ସକାଳୁ ସକାଳୁ ଓହୋ ଆପଣ ତା'ହେଲେ ଆସିବେ ହଁ ହଁ ଆମେ ଚାରିଜଣ ଖଣ୍ଡେ ହୋଇଛୁ ହେଉ ଠିକ ଅଛି ହଁ ଆପଣ ତିରିଶ ତାରିଖ ଦିନ ସକାଳ ସାତଟାରେ ପହଞ୍ଚି ଯାଆନ୍ତୁ ହଁ ହଁ ସେଠି ଯାଇକି ପଇସା ବିଷୟରେ କଥା ହେବା ଆଉ ହେଉ ଆଜ୍ଞା ରଖୁଛି ତା'ହେଲେ ହଁ ହେଉ ଠିକ ଅଛି